ମୁଇଁ ଇଂଲିଶ୍ ପେପର୍ ପଢ଼ୁଛି ଆମର କୋଚିଂରେ ଆଉ ଓଡ଼ିଆ ପେପର୍ ବି ପଢ଼ିସିଁ ବହୁତ ଜିନିଷ ଦେଇଥିସି ସେଥିରେ ଏଡ଼ିଟୋରିଆଲ୍ ପେଜ୍ଟା ବି ଅଛେ ଯେନ୍ଟା କି ମୋର ଭାଇ ସୁମାନକେ ପଢ଼ାସିନ୍ ବହୁତ ଭଲ ଭଲ ଜିନିଷ୍ ବହୁତ ବଡ଼ ବଡ଼ ଲୋକ୍ମାନେ ସେଥିରେ ତାଙ୍କର ଗୋଟେ ଗୋଟେ ମନ୍ତବ୍ୟ ଦେଇଥିସନ୍ ସେ ଜିନିଷ୍ଟା ଆମେ ପଢ଼ସୁଁ ଆଉ ଓଡ଼ିଆ ପୁରା ହେତେ ବହୁତ କମ୍ ପଢ଼ସି ମୁଇଁ ଓଡ଼ିଆ ହେତେ ନାଇଁ ଆସେ ବୋଲେ ଇଂଲିଶ୍ର ପଢ଼ସୁଁ ପେପର୍ ଆଉ ସେଥିରେ ଯେନ୍ ବ୍ଲକମାନେ ଯେନ୍ ଏସି ଯେନ୍ ସେଟା ବହୁତ ଇମ୍ପୋଟାଣ୍ଟ ମାନେ ଏସି ସେଟା କି ନ କାଣା ହେଲା କାଣା ନାଇଁ ସବୁ ଜିନିଷର ଡିଟେଲ୍ସ୍ ଦିଆ ହେଇଥିସି ଆମେ ସେଟା ଘରେ ବସିକରି ବି ଜାଣିଛୁ ସେ ଜିନିଷଟା କେନ୍ ହଉଛେ କାଣା ହଉଛି ତ ଦୁନିଆର ସବୁ ବେଲେ ଯାହା ଜଣେ ବି ହେସି ସେ ସବୁ ଜିନିଷ ଆମକୁ ପେପର୍ରେ ମିଲ୍ସି ଆଉ ଆମେ ଜାଣିପାରୁସୁଁ